ସାଧାରଣ ଥଣ୍ଡା ଗାଁ ଲୋକଙ୍କ ପାଖରେ ପ୍ରାୟତଃ ଲାଗି ରହିଥାଏ ଯେପରି ଭାବରେ ଗାଁର ଲୋକମାନେ ସାଧାରଣ ଥଣ୍ଡା ପାଇଁ କୌଣସିମେଡ଼ିକାଲ କିମ୍ବା ଡାକ୍ତରଖାନାକୁ ଯାଇନଥାନ୍ତି କାରଣ ସେମାନେ ଜାଣିଛନ୍ତି ଘରୋଇ ଉପଚାର ଯେପରିକି ଭାତକୁ ଘିଅରେ ମିଶାଇ ଖାଇବା ସାଧାରଣ କରି ଅଧିକ ଉପକାର କରିଥାଏ ତୁଳସୀ ପତ୍ର ଏବଂ ମହୁ ତୁଳସୀପତ୍ର ମହୁକୁ ସେମାନେ ବାଟି ଖାଇବା ଦ୍ୱାରା ଆମ ରୋଗ ପ୍ରତିରୋଧକ ଶକ୍ତି ଅଧିକ ହୋଇଥାଏ ସେମାନେ ରାତିରେ ପାଦ ଏବଂ ଛାତିରେ ସୋରିଷ ତେଲକୁ ମାଲିସ କରିଥାନ୍ତି କଞ୍ଚା ରସୁଣକୁ ମଧ୍ୟ ସେବନ କରିଥାନ୍ତି ଏହିପରି ଅନେକ ଘରୋଇ ଉପଚାର ରହିଛି